ମହିଳାମାନେ କ୍ରୀଡ଼ାରେ ଜଡ଼ିତ କି ହଁ ମହିଳାମାନେ କ୍ରୀଡ଼ାରେ ଜଡ଼ିତ ମହିଳାମାନଙ୍କ ପାଇଁ ବିଭିନ୍ନପ୍ରକାରର ଖେଳ ଯେଭଳିକି ଫୁଟ୍ବଲ୍ ହକି ବାସ୍କେଟ୍ବଲ୍ ବ୍ୟାଡ଼୍ମିଣ୍ଟନ୍ ଟେନିସ୍ ଏସବୁ କ୍ରିକେଟ୍ ଏସବୁ ଖେଳରେ ମହିଳାମାନେ ଅଛନ୍ତି ଅଂଶଗ୍ରହଣ କରିଛନ୍ତି ଓ ମହିଳାମାନଙ୍କ ପାଇଁକିନା ଭାରତ ସରକାର ମଧ୍ୟ ବିଭିନ୍ନପ୍ରକାରର ଉପଲବ୍ଧ କରିଛନ୍ତି ସୁଯୋଗ ବି କ୍ରୀଡ଼ା ପାଇଁକିନା ବହୁତପ୍ରକାର ସୁଯୋଗ ମାନେ କରିଛନ୍ତି ଯେଉଁଥିରେକି ମହିଳାମାନକୁ କିଛି ଅସୁବିଧା ହୋଇପାରି ନଥାଏ ତାଙ୍କ ପାଇଁକି ବିଭିନ୍ନପ୍ରକାରର ସୁବିଧା ସୁଯୋଗ ମିଳିଥାଏ ଏପ୍ରକାର ଖେଳରେ ମହିଳାମାନେ ବହୁତପ୍ରକାର କୀର୍ତ୍ତି ଅର୍ଜନ କରିପାରିଛନ୍ତି ନାଁ ଆମ ଦେଶର ନାଁ ବି ରଖିଛନ୍ତି ଯେଉଁଥିରେ କି ଆମର ଦୌଡ଼ାରେ ଦୂତି ଚାନ୍ଦ ହେଲେ ଆଉ କ୍ରିକେଟ୍ରେ ହର୍ମନ୍ ପ୍ରୀତ୍ ଝୁଲନ୍ ଦେବୀ

ଏସବୁ ବିଭିନ୍ନପ୍ରକାର ମହିଳାମାନେ ଯେଉଁମାନେ ଆମର କୀର୍ତ୍ତି ଅର୍ଜନ କରିକିନା ଆମ ଭାରତର ନାମ ରଖିଛନ୍ତି ଭାରତର ନାମ ବହୁତପ୍ରକାର ଇଣ୍ଟର୍ନ୍ୟାସ୍ନାଲ୍ରେ ବି ରଖିଛନ୍ତି ତ ଏଥିପାଇଁକିନା ଭାରତ ସରକାର କ୍ରୀଡ଼ାକୁ ନେଇକିନା ବହୁତପ୍ରକାର ସୁବିଧା ସୁଯୋଗ ମଧ୍ୟ କରିପାରିଛନ୍ତି ଯେଉଁଥିରେକି ଆମ ମହିଳାମାନଙ୍କ ପାଇଁ କିଛି ଅସୁବିଧା ସମ୍ମୁଖୀନ ହୋଇପାରୁନାହାନ୍ତି ଆଉ ମହିଳାମାନେ ଆରାମରେ ଆମର ଖେଳ କରିପାରୁଛନ୍ତି